ଆମ ଅଞ୍ଚଳରେ ବିଭିନ୍ନ ଧର୍ମର ଲୋକ ରହୁଛନ୍ତି ବିଭିନ୍ନ ସମ୍ପ୍ରଦାୟର ଲୋକ ରହୁଛନ୍ତି ଏହି ଧର୍ମ ଓ ସମ୍ପ୍ରଦାୟ ଲୋକମାନଙ୍କ ମଧ୍ୟରୁ ଗଣମାଧ୍ୟମ ଓ ଭୋଟିଂ ସିଷ୍ଟମ୍ଟା କେତେ ସମ୍ବେଦୀନଶୀଳ ହେବ ତାହା କମ୍ପ୍ଲିଟଲି ଡ଼ିପେଣ୍ଡ କରେ କି କେଉଁ ପାର୍ଟିର ଲୋକ ଆମ ଧର୍ମ ଓ ଆମ ସମ୍ପ୍ରଦାୟ ଆମ ସୋସାଇଟି ପାଇଁ ଭଲ କାମ କରିଛନ୍ତି ତାହା ଉପରେ ନିର୍ଭର ରୁହେ କି କେଉଁ ପାର୍ଟି ଆମ ସୁଖ ଦୁଃଖ ସମୟରେ ଆମ ପାଇଁ ଛିଡ଼ା ହୋଇଛି ସେଇ ପାର୍ଟିକୁ ହିଁ ଭୋଟ ଦେବେ ଆଉ ସେ ପାର୍ଟି ବିଷୟରେ ହିଁ ଏବେ ଭୋଟ୍ ଦେଇକି ଏହା କରି ତାହା ହିଁ ଆମ ସମାଜର ଭଲ ଆଉ ଆମ ଧର୍ମର ଲୋକ କି ଆମ ସମ୍ପ୍ରଦାୟର ଲୋକମାନେ ଗୋଟିଏ ଭୋଟକୁ ଯଦି ଦେଖୁଛନ୍ତି ତାମାନେ ସେଠିକାରେ ଏମିତି କ'ଣ ଗୋଟେ ଜିନିଷ ଥିବ ଯେଉଁ ଜିନିଷରେ କି ସେମାନେ ସେଇ ଲୋକଙ୍କୁ ହିଁ ଭୋଟ୍ ଦେଉଥିବେ ଆଉ ଯଦି ଡ଼ିଫରେେଣ୍ଟ ଲୋକକୁ ଭୋଟ୍ ଦେଉଛନ୍ତି ତାମାନେ ରହିଲା କିି ସମସ୍ତଙ୍କର ପାଇଁ କ'ଣ ନା କ'ଣ ଗୋଟିଏ ଡ଼ିଫରେନ୍ସ ଥିବ ଯେଉଁ ଡ଼ିଫରେନ୍ସରେ ସେମାନେ ଅନ୍ୟ ଅନ୍ୟ ପାାର୍ଟିକୁ ଭୋଟ୍ ଦେବେ ଆଉ ସେଇ ଭୋଟ୍ଟା ଗଣ ଗଣନା ହେବ ସେଇ ଧର୍ମ ଓ ସେଇ ଜାତିଙ୍କ ପାଇଁ